ହଁ ଦାସବାବୁ କହୁଛନ୍ତି କି ଆରେ ଯେଉଁ ସେ ଯେଉଁ ଦାସ ଦୋକାନଟା ସେଇଠି ତାଙ୍କର ଭଲ ବେପାର ଚାଲିଛି ଏବେ

ହଁ ହଁ ହଁ ହଁ

ନା ତାକୁ ଦେଖିକି ଲୋକ ଆକର୍ଷିତ ମଧ୍ୟ ହଉଛନ୍ତି ସେ ଯେମିତି କଥାବାର୍ତ୍ତା ମାନେ ଆସ ଆସ ଆସ ବୋଲି ମାନେ ମାନେ ଆସିଲା ମାତ୍ରେକେ ସେ କ'ଣ ନେବେ କ'ଣ ନେବେ ବୋଲି ପୁରା ଖୁସି ହେଇକି ପଚାରିଲା ଭଳିଆ ମାନେ ଯିବେନା ହଁ

ଜିନିଷ ଯାକ କେଉଁଠି ହେ ମାନେ କେଉଁ ଜାଗାରୁ ଆଣୁଛି କ'ଣ ଖବର ପାଇଛୁ କି ହଁ ହଁ

ତୁମେ ସେଇଠି ଦୁଇ ତିନି ଦିନ ଯାଇଛ କି ତୁମେ ବି ତାହେଲେ ସେଇଠୁ ଆଣୁଛ ଆଉ ହଁ ହଁ ମୁଁ ବି ଦିନ ଯାଇଥିଲି ଯେ ଆଉ ଭଲ ଜିନିଷ ଦେଖିଛି ଆଉ ହଁ ହଁ ହଁ ହଁ ହଁ ଆଉ ପରା କ'ଣ କରିଦେଇଛି ସେଇଠି ଲୋକ ସବୁ ଅନ୍ୟ ଦୋକାନ ତ କେବେ ଗହଳି ନାହିଁ ସେଇଠି ଏକା ବହୁତ ଗହଳି ଭଲ ଜିନିଷ ମିଳୁଛି ବୋଲି କହୁଛନ୍ତି ହଁ ହଁ ତା ଦୋକାନ ସାଇଡ଼ ରେ ଯେତିକି ତୁମର ଦୋକାନ କରାହେଇଛି ସିଏ ଛୋଟ ମୋଟ କରୁଛନ୍ତି କି ତା ଦୋକାନ କି କ'ଣ ଦୋକାନ କରୁଥିଲେ ସବୁ ମାନେ ତାର ବେପାର ବି ଠିକ୍ ସେ ହେଉ ନାହିଁ ତାର ପାଇଁ ଏକା ହଁ ପରା ଏତେ ପଇସା ସେମାନେ କେଉଁଠୁ ଆଣୁଛନ୍ତି ସେ ଯାହା ଜିନିଷ ବେପାର ହେଉଥିବ ସେଇଟା ଏକା କିଣିକି ଆଣୁଛନ୍ତି ବୋଧେ ଆଉ ହଁ ହଁ ଏତେ ଟଙ୍କା

ହଁ ହଁ